ମୁଁ ଚାଷ କରିବାକୁ ବହୁତ ଭଲ ପାଏ ଚାଷ କରିବା ପୂର୍ବରୁ ପ୍ରଥମେ କ୍ଷେତ୍ରକୁ ବାଡ଼ ମୁଜିବା ନିହାତି ଦରକାର କେଉଁ ପ୍ରକାରର ଆମେ ବାଡ଼ ମୁଜିବା ପଥରରେ କିମ୍ବା କଣ୍ଟାରେ ତାକୁ ଚାରିପଟ ଘେରାଇଦେବା ଚାଷ କରିବାପୂର୍ବରୁ ଭଲ ଲି ବାଡ଼ ଭଲକି ମଜବୁତ ଥିଲେ ଗୋରୁଗାଇ କିମ୍ବା କୁକୁର ପସିକି ଭଙ୍ଗାରୁଜା କରିପାରିବେ ନାହିଁ କି ଗାଈଗୋରୁମାନେ ଖାଇପାରିବେ ନାହିଁ ଚାଷ କରିବା ଗଛ ପତ୍ର ଲଗାଇବା କିମ୍ବା ପିଜୁଳି ଆମ୍ବ ପଣସ ସେଉ କିମ୍ବା ଶାଗ ମୁଗ ଯାହା ହେଉ ଯେ ଗଛ ଲଗାଇବା ଉଁ ଗାଈଗୋରୁ ଆଉ ପଶିକି ଖାଇବେନି ମାଙ୍କଡ ମାନେ ପସିକି ଖାଇବେ ଭଙ୍ଗାରୁଜା କରିପାରିବେ ନାହିଁ